କିଛି ତ ଆପଣ ଭାବୁଛନ୍ତି କି କଳା କ୍ଷେତ୍ରରେ ଡିଜିଟାଲ୍ ପ୍ରଭାବ ଗୁଡ଼ିକ କଳା ଏବଂ କଳାକାର ପ୍ରଭାବିତ କରିଛି ନା ଡିଜିଟାଲ୍ ଦ୍ୱାରା କଳା କ୍ଷେତ୍ରରେ ଲୋକମାନେ ବହୁତ ପରିମାଣରେ ଉପକୃତ ହେଉଛନ୍ତି କାରଣ ନିଜର କଳା ସଂସ୍କୃତିକୁ ଲୋକ ମିଡ଼ିଆ ହେଲା ଟି ଭି ନ୍ୟୁଜ୍ ଦ୍ୱାରା ପ୍ରଭାବିତ ହେଲେ ଜନସାଧାରଣ ଠିକ୍ ଭାବରେ ଜାଣିପାରିଲେ ଜନସାଧାରଣ ସେଥିପାଇଁ ଏହା ଆମ ପାଇଁ ବହୁତ ପରିମାଣରେ ଭଲ ଅଛି କଳା ଏବଂ କଳାକାର ପ୍ରଭାବିତ କରୁଛି ଲୋକମାନେ ଏହାଦ୍ୱାରା ବହୁତ ପରିମାଣରେ ଉପକୃତ ହେଲେ ନା କଳା ବହୁତ ପରିମାଣରେ ଉପକୃତ ହୋଇ ଲୋକମାନଙ୍କର ବିଶ୍ୱ ଭାରତୀୟ କଳା ଓ କଳାକାରଙ୍କ ରଖିଲେ